ଆଜ୍ଞା ଫଳମୂଳ ତ ଏବେ ଦୋକାନରେ ସବୁ ଅଛି ଅଙ୍ଗୁର ସେଓ ଡାଳିମ୍ବ କୋଳି କଦଳୀ ଆପଣଙ୍କ ଆପଣ କି ନେବେ ଆଜ୍ଞା ଆ ସା ସେଉ କେତେ କେ ଜି ନେବେ ଆଜ୍ଞା ସାର୍ ଆପଣଙ୍କୁ ଆଜ୍ଞା ସେଓ ଆପଣ ଅଶୀ ଟଙ୍କା କେ ଜି ଅଛି ଅଙ୍ଗୁର ଶହେ କୋଡ଼ିଏ ଟଙ୍କା

ଡର୍ଜନ୍ ହିସାବରେ ଦିଆ ହେଉଛୁ ଡର୍ଜନ ଚାଳିଶ ଟଙ୍କା ଆଜ୍ଞା ସାର୍ ଅଁ ହଁ ଗୋଟିଏ କାନ୍ଦୀ ଯଦି ନେବେ ଡିସକାଉଣ୍ଟ୍ କରାଯିବ କିଛି

କିସମିସ୍ ଟା ନାହିଁ ସାର୍ ପନିପରିବା କିଛି ଯିବନା ଆଜ୍ଞା ସାର୍ କେଉଁ ପରିବା ଦରକାର ସାର୍ ପଚାଶ ଟଙ୍କା ପୋଟଳ ଚାଳିଶ ଟଙ୍କା ତିରିଶ ଟଙ୍କା

ସାରେ କୋବି ଯିବନି କି ଆଜ୍ଞା ହେବ କେତେ କେ ଜି ନେଇଥାନ୍ତେ ସାର୍ ବିନ୍ ଆଜ୍ଞା ସାର୍ ସାର୍ ଚିଲି ଫିଲି କରୁ ନାହାନ୍ତିନା ଚିଲିକୋବି ଫୁଲକୋବି ଆଜ୍ଞା ସାର୍ ଆଜ୍ଞା ସାର୍ ଚିଲି ପାଇଁ କେତେ କୋବି ନେଇଥାନ୍ତେ

ହଁ ସାର୍ ଏତେ ନେଉଛନ୍ତି ମାନେ କରିବା ସାର୍ ଆଜି ନେବେନା କେବେ ନେବେ ଆପଣ ହେଉ ସାର୍ ଠିକ୍ଅଛି ଠିକ୍ ଆଜ୍ଞା ସାର୍ ସାର୍ ଟୋଟାଲ୍ ସାଢେ ଚାରି ହଜାର ହୋଇଯିବ

ହଉ ସାର୍ କୋଡ଼ିଏ ଟଙ୍କା ଛାଡ଼ି ଦେବି ଆଜ୍ଞା ସାର୍ ସାର୍ ପ୍ୟାକିଙ୍ଗ୍ କରିଦିଅ ଆଜ୍ଞା ସାର୍ ସାର୍ ମୁଁ ପ୍ୟାକିଙ୍ଗ୍ କରିଦେଉଛି ତେବେ